ହଁ ମୁଁ ଇଣ୍ଡିଆନ ଆଇଡ଼ଲ୍ ରିଏଲିଟି ସୋ' ଦେଖିବାକୁ ଭଲପାଏ ଯେତେବେଳେ ଏହି ସୋ'ର ଟାଇମ୍ ହୁଏ ମୁଁ ଟି ଭି ଖୋଲି ଟି ଭି ଆଗରେ ବସିଯାଏ ଯେପରି କି ଆମର ରିଏଲିଟି ସୋ'ରେ ଆମ ଓଡ଼ିଶାରୁ ଋତୁରାଜ ମହାନ୍ତି ଏଇ ସୋ'ରେ ଭାଗ ନେଇ ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ବର୍ତ୍ତମାନ ଜଣେ ସେଲିବ୍ରିଟି ହିସାବରେ ସେ ଓଡ଼ିଶାରେ ପ୍ରତିଷ୍ଠିତ ଆଉ ଅନ୍ୟମାନଙ୍କର ସଉକି ନାଚ ଗୀତ ଦେଖି ମୋତେ ବହୁତ ଖୁସି ଲାଗେ ରିଏଲିଟି ସୋ'ରେ ଥିବା ଜଜେସ୍ଙ୍କ ଜଜ୍ ଯେଉଁ ଏବଂ ସେମାନଙ୍କର ପିଲାମାନଙ୍କୁ ଉତ୍ସାହିତ ପଦ୍ଧତି ମୋତେ ବହୁତ ଭଲ ଲାଗେ